ଶିକ୍ଷା ଆମ ସ୍କୁଲ୍ର ଭଲ୍ ଶିକ୍ଷା ନା ମିଲ୍ବାର୍ ସରକାରୀ ବିଦ୍ୟାଲୟମାନଙ୍କୁ ଯେନ୍ତା କି ଭଲ୍ସେ ନା ପଢ଼ାବାର୍ କେତେବେଳେ ବି ଭଲ୍ସେ ନା ପଢ଼ାବାର୍ ଭଲ୍ସେ ଗର୍ମେଣ୍ଟ ସ୍କୁଲ୍ମାନଙ୍କ ହାରରେ ଦଣ୍ଡ ମୁକ୍ତ ଅଞ୍ଚଲ ହେଇଯାଇଚେ ଶିକ୍ଷା କେତେବେଳେ ଭଲ୍ସେ ନ ଦବାର୍ ଭଲ୍ସେ ପଢ଼ାତେ ଶୁଣାତେ ଭଲ୍ ଶିକ୍ଷା ଦେତେ ବେଲ ଭଲ୍ସେ ଛୁଆମାନେ ପଢ଼ତେ ଭଲ୍ ଡ଼ିଭିଜନ୍ମାନେ ଆନ୍ତେ ଭଲ୍ ଗ୍ରେଡ଼୍ମାନେ ଆନ୍ତେ ଭଲ୍ସେ ପଢ଼ତେ ସ୍ୱାସ୍ଥ୍ୟ ପୋଲିସ୍ ପୋଲିସ୍ ଯେନ୍ତା ଆମକୁ ଭଲ୍ ପ୍ରୋଟେକ୍ସନ୍ ଦେସି ଭଲ୍ ପ୍ରୋଟେକ୍ସନ୍ ଦେସି ଭଲ୍ସେ ରଖ୍ସି ଭଲ୍ସେ ଆମକୁ ଦେଖ୍ସି ଆମର ସବୁ ନେସି ଆମେ ଯାହା ତାହା କରି ନେଇ ଗଲେ ଆମେ ତାକୁ କହିସୁଁ ଆମର ଦୁଃଖ୍ଟା କାଁଣା ସବୁ ସବୁ ସୁବିଧା ଆମକୁ ସେ ଦେଇସି ଆମେ ତାହାକୁ କହିସୁଁ ଆମର ଦୁଃଖ୍ ସୁଖ୍ ସବୁ କହିସୁଁ ସେମାନେ ଆମକୁ କହିସନ୍ ଏ ସନ୍ ଆମର୍ ପାଇକ ସବ୍ ଦେଖ୍ସନ୍ ଆରୁ ଆମକୁ ହେଲ୍ପ କରିସନ୍ ଆମ ପୋଲିସ୍ମାନେ ଆମକୁ ହେଲ୍ପ କରିସନ୍ ସବୁଠୁ ହେଲ୍ପ କରିସନ୍